ହଁ ନମସ୍କାର ହଁ କୁହ କଣ ଜବ୍ କରିବା ପାଇଁ ଚାହୁଁଛ ସେକେଣ୍ଡ ସେ ସୁପରିଟେଣ୍ଡେଣ୍ଟ କାଉନ୍ସିଲର କେସ ୱାର୍କର ହାଉସ କିପର ଯେଉଁ ହାଉସ ମଦର ଆର୍ ଏକାଉଣ୍ଟେଣ୍ଟ ଆପଣ କଣ କରିବାକୁ ଚାହୁଁଛନ୍ତି କ୍ବାଲିଫିକେସନ କ'ଣ ଅଛି ଆଚ୍ଛା କେବେ କରିଛ ଆପଣ ଜାଣିଛନ୍ତି କେଉଁଠି ଜବ୍ କରିବେ ଗୋଟେ ଶେଷରୁ କରିବେ କରିବାକୁ ଚାହୁଁଛନ୍ତି ଆଚ୍ଛା ଆଚ୍ଛା ତ ସେଇଠି କରିବାପାଇଁ ହେଲେ ଆପଣଙ୍କୁ ହାଉସ ମଦର ଆପଣଙ୍କର ହୋଇପାରିବ କରିବ ଅଛି କିନ୍ତୁ ତମର କ୍ବାଲିଫିକେସନ ତ ତୁମର ଗାଜୁଏସନ କହୁଛ ନା ଗ୍ରାଜୁଏସନ କ'ଣ ଆଜ୍ଞା ଗ୍ରାଜୁଏସନର ହାଉସ କିପର ହୋଇପାରିବ ଆଉ ହାଉସ ମଦର ଆର ଆଉ କିଛି ନାହିଁ ହଁ ରହିବା ପାଇଁ ରୁମ ଅଛି ହଁ ରହିବା ରହିବା ପାଇଁ ରୁମ ଅଛି ହଁ ସେଫ୍ଟି ଅଛି ଆର ସେଠି ବାଉଣ୍ଡରୀ ଅଛି ସବୁ ସିଷ୍ଟମ ପୂରା ଅଲଗା ଅଛି ପୂରା ସେଫ୍ଟି ଅଛି ନା ନା ଦୁଇ ଟାଇମ ଯାକ ଖାଇବ ତୁମେ ଆଉ ତୁମେ ଯେଉଁ ଅନୁସାରେ ତୁମେ ସାଲାରୀ ନେବ ସେ ଅନୁସାରେ ସାଲାରୀ ତୁମର ଦେଖିକି କଥା ହେବା କଥା ହେବା ଆସ ହଁ ମାର୍କେଟ ଅଛି ଗୋଟେ କିଲୋ ମିଟର ହୋଇଯିବ ଅଛି

ନିଶ୍ଚିତ ଆସ ଓହୋ ଆସ ଆସ ଦେଖ ଆସ ଦେଖିକି ବୁଲିକି ଯାଅ କଥା ହୁଅ ନାଇଁ କୌଣସି ଅସୁବିଧା ନାହିଁ ପୂରା ସେଫ୍ଟି ତୁମେ ହାଉସ ମଦରରେ ହିଁ କି ହାଉସ କିପରରେ ରହିବ ତାଠୁ ଅଧିକ ଆଉ ରହିହବନି କାରଣ ଯେହେତୁ ତୁମର କ୍ବାଲିଫିକେସନ ଯାହା ସାଲାରୀ ସାତରୁ ଆଠ ଭିତରେ ତୁମେ ଆସ କାମ ଦେଖିଲା ପରେ ଦେଖିବା ଆଉ କ'ଣ କହିଲ ଆରେ ତୁମେ ଆସ ତୁମର ଏକ୍ସପିରିଏନ୍ସ ଅଛି ଆଗରୁ କେଉଁଠୁ କରୁଥିଲ ଅଛି ହେଉ ଏକ୍ସପିରିଏନ୍ସ ସାର୍ଟିିଫିକେଟ ନେଇକିନି ଆସ ତୁମର ଡକୁମେଣ୍ଟ ସବୁ ନେଇକି ଆସ ଦେଖିବା ଆଉ ଦେଖିବା ତୁମ କାମ ଦେଖିବା ଦେଖିସାରିଲା ପରେ ଦେଖିବା ଆଉ ଚିନ୍ତା କରିବା ଆଛା ଆଛା ହଉ ତୁମେ ଆସ ଦେଖିବା ତାପରେ ଆଉ ହଁ ମୁଁ ଫ୍ରୀ ଅଛି ତୁମେ ଦଶରୁ ପାଞ୍ଚ ତୁମେ ଆସ କେବେ ଆସିବ ଫୋନ କରିକି ଆସିବ ଆଉ ନଅଟାରୁ ପାଞ୍ଚଟା

ଆରେ ଇଏ ତ ସେ ସେ ଭଳିଆ କାମ ନା ଇଏ ଆରେ ତୁମକୁ ତ ଏଇଠି ରହିବାକୁ ପଡ଼ିବ ନା ଯେହେତୁ ଏ କାମ କରିବାକୁ ତୁମେ ଚାହୁଁଛ ତା ମାନେ ଏଇଠି ରହିବା କୁ ପଡ଼ିବ ନଅରୁ ତ ପାଞ୍ଚ ନା ରହିବାକୁ ପଡ଼ିବ ତୁମକୁ ହଁ ହଁ ଆସ ଆସ ହଁ ହେଉ ହଁ ମୁଁ ଅଛି ଦଶରୁ ପାଞ୍ଚ ପର୍ଯ୍ୟନ୍ତ ଫ୍ରୀ ଅଛି ତୁମେ ଆସ ଯେଉଁଦିନ ଆସିବ କଲ୍ କରିକି ଆସିବ ଆଉ

ହଉ ଠିକ ଅଛି ତୁମେ ଆସ ଆଜ୍ଞା ଆଜ୍ଞା